ତୁମେ କାହିଁକି ଦୁଇ ତିନିଦିନ ହେଲାଣି ସ୍କୁଲ ଆସିନଥିଲ ମେଡ଼ିକାଲ କେସ୍ କ'ଣ ଥିଲା କି ଦୁଇଦିନ କାଳ ଛୁଟି ନେଇ ନେଲ ତ ସେଟା କହିକି ନେବ ନା କାମ କରିବା ପାଇଁ ତୁମର ଇଚ୍ଛା ଅଛି ନା ନାହିଁ କରୁଛ ଆସୁନ ସ୍କୁଲ ଆସୁନ କାମ ସବୁ ସ୍କୁଲର ପଡ଼ିଛି ବନ୍ଦ କରିଦେଉଛ ସ୍କୁଲ କାମ କରତେ ଇଚ୍ଛା ନାହିଁ କି କାମ ଏମିତି କ'ଣ କରୁଛ ଛୁଟି ନେଇ ନେଉଛ ଦରମା କହିଲେ ପୁଣି ଦରମା କାଟିଦେବି ଆବସେଣ୍ଟ କଲେ ଡ୍ୟୁଟି ନ ଆସିଲେ ପୁଣି ଦରମା କଟିଯିବ

ସ୍କୁଲର ବହୁତ ସାରା କାମ ପଡ଼ିଲାଣି ଫିଲ୍ଟର୍ଟା ଅଳିଆ ହେଇ ପଡ଼ିଛି ଅଳିଆ ଫିଲ୍ଟର୍ରେ ଛୁଆମାନେ ପାଣି ପିଉଛନ୍ତି ଆଉ ଏମିତି ବନ୍ଦ କରି ଦେଉଛ କାମ ସବୁ ପଡ଼ିଆରେ ସବୁ ଅପରିଷ୍କାର ଘାସ ଉଠିଲାଣି କିଏ ସଫା କରିବ ଏ ଆସୁନ ସ୍କୁଲ ସବୁ ଆସୁନ ଇଚ୍ଛା ଅଛି ନା କାମ କରତେ ଏମିତି କ'ଣ ଡାଇରେକ୍ଟ ବନ୍ଦ କରିଦେଉଛ ସ୍କୁଲ ଛୁଟି କ'ଣ ଦେହ ଖରାପ ହେଇଥିଲା ପୁଣି କହିଦେଉଛ ଟାଇମ୍ରେ ଠିକ୍ ସ୍କୁଲ ଆସିବ ନା ଏମିତି କ'ଣ ବନ୍ଦ କରିଦେଉଛ ମନ ଇଚ୍ଛା ଏ କ'ଣ ଏମିତି କ'ଣ କିଏ ବନ୍ଦ କରନ୍ତି ସବୁବେଳେ ଠିକ୍ ଟାଇମ୍ରେ ସ୍କୁଲ ଆସିବ ଏଥର ସବୁବେଳେ ସ୍କୁଲ ଆସିବ ସ୍କୁଲ ଆସିଲେ ଆବସେଣ୍ଟଟା ଆଉ ହେବନି ତୁମେ ସ୍କୁଲ ଆସିବ ନା ତୁମ ଦେହ ଖରାପ ହେଲା କିଏ ହେଲା କି ସେ ହେଲା କହି ଦେଇକି ତୁମେ ଛୁଟି କରିଦେଉଛ ଏମିତି କାମର ଇଚ୍ଛା ହେଉନି କି କାମ କରିବା ପାଇଁ ଏମିତି କ'ଣ କାମ କରୁଛ ଏଥର ସବୁବେଳେ ସ୍କୁଲ ଆସିବା ପାଇଁ ଚେଷ୍ଟା କରିବ ସ୍କୁଲ ଆସିବ ଆଉ ସବୁବେଳେ ସ୍କୁଲ ଆସିବ ଏମିତି କ'ଣ କିଏ ବନ୍ଦ କରେ ହେଲେ ଏମିତି କଲେ ଦରମା ପୁଣି କେତେବେଳେ କଟିଯିବ ସେତେବେଳେ ଆଉ ସାର୍ଙ୍କୁ ଦୋଷ ଦେବନି କାହିଁକି କଟିଲା କହିବନି ଆଉ ଟାଇମ୍ରେ ଆସିବ ସ୍କୁଲ ଆସିବ ଠିକ୍ ଅଛି ସବୁବେଳେ ଟାଇମ୍ରେ ଆସିବ ଟାଇମ୍ରେ ଯିବ ତେଣୁ ମନ ଇଚ୍ଛା ଏମିତି ରହିଲେ କ'ଣ ହେବ କେହି ବେଳେ ଏମିତି ବନ୍ଦ କରିବନି ଆଉ ସ୍କୁଲ ସବୁବେଳେ ଟାଇମ୍ ଟୁ ଟାଇମ୍ ସବୁବେଳେ ସ୍କୁଲ ଆସିବା ପାଇଁ ଚେଷ୍ଟା କରିବ ଦେହ ଖରାପ ହେଇଛି ତ ଠିକ୍ ଅଛି ତା'ହେଲେ ଛୁଟି ନେବ କହିବ ଜଣାଇବ ଦରଖାସ୍ତ ଦେବ ଏମିତି କ'ଣ ଡାଇରେକ୍ଟ ଛୁଟି ନିଆଯାଏ ଛୁଟି ଏମିତି ନେଉଛ ନେକ୍ସଟ୍ ଟାଇମ୍ ଯେବେ ବି ତୁମର ଅସୁବିଧା ପଡ଼ିବ ତ ତା'ପରେ ସ୍କୁଲ ବନ୍ଦ କରିବ ନହେଲେ ଦରମା କଟିଯିବ ଟାଇମ୍ରେ ଏଥର ସ୍କୁଲ ଆସିବ ଏଥର ଠିକ୍ ଅଛି ଟାଇମ୍କୁ ଆସିବ ଏଥର